ଶିକ୍ଷା କ୍ଷେତ୍ରରେ ଏ ଏତେ ପରିମାଣର ଅପସନ୍ ମିଳୁଛି ଛାତ୍ରଛାତ୍ରୀମାନଙ୍କୁ ଏଥିଦ୍ୱାରା ଅନେକ ଛାତ୍ରଛାତ୍ରୀ ଉପକୃତ ହଉଛନ୍ତି ଯେପରିକି ବାଧ୍ୟତାମୂଳକ ଭାବରେ ସବୁ ପଢ଼ିବାକୁ ନ ପଢ଼ି ଯିଏ ଯାହାର ଇଚ୍ଛା ଦ୍ୱାରା ଯାହାର ଦକ୍ଷତା ଦ୍ୱାରା ସବଜେକ୍ଟ ସବଜେକ୍ଟ ବାଛିକି ତାକୁ ପଢ଼ି ପାରୁଛନ୍ତି ସେହି ଦ୍ୱାରା ବହୁତ ଛାତ୍ରଛାତ୍ରୀ ଉପକୃତ ହେଉଛନ୍ତି ବିଜ୍ଞାନ ପଢ଼ି କେତେ ଜଣ ଡକ୍ଟର ହେଉଛନ୍ତି ପ୍ରଯୁକ୍ତିବିଦ୍ୟା ଦ୍ୱାରା ବଡ଼ ବଡ଼ କମ୍ପାନୀରେ ଜବ୍ ପାଉଛନ୍ତି ଇଞ୍ଜିନିୟରିଂ ପଢ଼ି ଇଞ୍ଜିନିୟର ହେଇ ଭାରତର ଗର୍ବକୁ ବଢ଼ଉଛନ୍ତି ଏବଂ ଗଣିତ ପଢ଼ିବା ଦ୍ୱାରା ଗଣିତ ପଢ଼ିବା ଦ୍ୱାରା ଆମର ଦୈନନ୍ଦିନ ଜୀବନରେ ବହୁତ ଲାଭ ମିଳୁଛି ଆମେ ହିସାବ କିତାବ ବି କରିପାରୁଛୁ ଏହି ଫଳରେ ଆମେ ବହୁତ ବିକଶିତ ହେଇପାରୁଛୁ